ଓଡ଼ିଶାର ପର୍ବ ବଡ଼ ପର୍ବ ହେଲା ରଥଯାତ୍ରା ଆମ ପୁରୀ ଜଗନ୍ନାଥ ମନ୍ଦିର ମାନେ ବିଶ୍ୱ ପ୍ରସିଦ୍ଧ ଓଡ଼ିଶା ଓଡ଼ିଶା ବାହାରୁ ଲୋକମାନେ ବି ବହୁତ ଆସନ୍ତି ମାନେ ପୁରୀ ବଡ଼ଦାଣ୍ଡ ଦେଖିବା ପାଇଁ ବାହାର ଦେଶରୁ ବି ଆସନ୍ତି ବହୁତ ପ୍ରସିଦ୍ଧ ଆମ ପୁରୀ ଜଗନ୍ନାଥ ମନ୍ଦିର ତେଣୁ ରଥଯାତ୍ରାରେ ବହୁତ ମାନେ ନୃତ୍ୟ ବି ଆସି ନୃତ୍ୟ କରନ୍ତି ମାନେ ବାଜା ବଜାନ୍ତି ଘୋଡ଼ା ହାତୀ ଯେଉଁ ନାଚ ବି ହୁଏ ଆଉ ରଥଯାତ୍ରାରେ ବହୁତ ମାନେ ଲୋକନୃତ୍ୟ ବି କରନ୍ତି ମାନେ ଲୋକ ଦେଖିବା ପାଇଁ ଲୋକ ବହୁତ ଲୋକ ଭିଡ଼ ହୁଅନ୍ତି ତେଣୁ ବହୁତ ଲୋକ ନୃତ୍ୟ ବି ହୁଏ ଆଉ ବହୁତ ଜାକଜମକରେ ଆମ ରଥଯାତ୍ରାଟା ପାଳନ ହୁଏ ଆଉ ବହୁତ ଦେଶ ବିଦେଶରୁ ବି ଲୋକ ଆସନ୍ତି ରଥଯାତ୍ରା ଦେଖିବା ପାଇଁ ଆଉ ଆମ ଓଡ଼ିଶାର ମାନେ ପର୍ବପର୍ବାଣି ଧର ବଡ଼ ରଜ ହେଲା ରଜରେ ପ୍ରତି ମାନେ ଘରେ ପିଠାପଣା ହୁଏ ପୋଡ଼ ପିଠାଟା ହେଲା ତା'ର ମାନେ ମେନ୍ ରଜ ପର୍ବ ମାନେ ପୋଡ଼ ପିଠାକୁ କହିଲେ ବୁଝାଏ ଆଉ ରଜରେ ଝିଅମାନେ ନୂଆ ଡ୍ରେସ୍ ପିନ୍ଧିକି ମାନେ ସାଜ ସଜ୍ଜା ହେଇକି ଦୋଳି ଖେଳନ୍ତି ଆଉ ପ୍ରାୟ ଆମ ମାନେ ଓଡ଼ିଆ ଘରର ଅଛି ରଜ ହେଲେ ସ୍ତ୍ରୀ ଲୋକମାନେ ଘରର କୌଣସି କାମ କରିବେନି ପୁରୁଷ ଲୋକ କାମ କରିବେ ସେ ରଜ ତିନି ଦିନ ଯାକ ଆଉ ରଜରେ ବହୁତ ମାନେ ମଜାମସ୍ତି ଝିଅମାନେ ସବୁ କରନ୍ତି ଦୋଳି ଖେଳନ୍ତି କବାଡ଼ି ଖେଳନ୍ତି ଆଉ ଘରେ ଘରେ ବୁଲି କରି ପିଠା ଖାଆନ୍ତି ରଜ ମୌଜ ବି ହୁଏ ଆଉ ଆମର ଓଡ଼ିଶାରେ ବି ଦୋଳ ପୁନେଇଁ ଗୋଟେ ବଡ଼ ପର୍ବ ଗୌଡ଼ମାନଙ୍କର ଆଉ ଦୋଳ ପୁନେଇଁରେ ଆମର କାଠି ଲଉଡ଼ି ପିଲାମାନେ କାଠି ଲଉଡ଼ି କରନ୍ତି ଆଉ ଦୋଳ ଠାକୁର ଆସି କରି ମାନେ ଭୋଗ ଖାଆନ୍ତି ଘର ମାନେ ସମସ୍ତଙ୍କ ଘରେ ପ୍ରତିଦିନ ଆସିକି ଭୋଗ ଖାଇବେ ଦଶମୀ ଠାରୁ ଆରମ୍ଭ ହବ ଠାକୁର ଭୋଗ ଖାଇବେ ଆଉ ଦୋଳ ପୁନେଇଁରେ ବି ମାନେ ପଞ୍ଚୁଦୋଳ ଏକାଠି ହେଇକି ଗୋଟେ ମେଲଣ ବି ହୁଏ ଦୋଳ ମେଲଣ କହନ୍ତି ତାକୁ ଆଉ ମାନେ କବି ସାରଳା ଦାଶ ମାନେ ମହାଭାରତ ମାନେ ଗ୍ରନ୍ଥ ରଚନା କରିଥିଲେ ମାନେ ଲେଖିଥିଲେ

ଆଉ ଆମ ଓଡ଼ିଶାର